ମୁଁ ସାଧାରଣତଃ ଖାଦ୍ୟରେ ଦୁଇ ପ୍ରକାର ଜିନିଷ ଆଇଟମ୍ ତିଆରି କରେ ଯେହେତୁ ବିନା ପିଆଜ ରସୁଣର ଆଇଟମ୍ ତିଆରି କଲେ ପର୍ବପର୍ବାଣି ଦିନମାନଙ୍କରେ ଗୋଟେ ହେଲା ଚିଲି ପନିର୍ ଆଉ ଗୋଟେ ହେଲା ଚିଲିକୋବି ଚିଲିପନିର୍ ଯେତେବେଳେ ମୁଁ ତିଆରି କରେ ସେଥିରେ କ'ଣ କରେ ପିଆଜ ରସୁଣ ତ ଦିଏନି ସେଥିରେ ଚିଲିକୋବି ହେଲେ ସେଥିରେ ମୁଁ କ'ଣ କରେ ପନିର୍ ନିଏ ଏଇନା ଶୀତଦିନରେ ମଟର ଦରକାର ମଟର ଛୁଇଁଟା ସବୁଆଡ଼େ ଆଭେଲେବୁଲ୍ ଥାଏ ମଟର ଛୁଇଁଟା ନିଏ ଆଉ କ୍ୟାପ୍ସିକମ୍ଟା ନିଏ ଯେତେବେଳେ ମୁଁ ତରକାରୀ ତିଆରି କରେ ମଟର ଛୁଇଁକୁ କ'ଣ କରେ ତାକୁ ଛଡ଼େଇକି କ୍ୟାପ୍ସିକମ୍କୁ କାଟିକି ଛୋଟ ଛୋଟ କାଟିକି ତାକୁ ଟିକିଏ ହାଲକା ଫ୍ରାଏ୍ କରିଦିଏ ଯଦି ଖାଲି ଆମେ ପନିର୍ କୁ ଫ୍ରାଏ କଲେବି ଚଳିବ ଫ୍ରାଏ ନକଲେ ବି ତାକୁ ଆମେ ସେମିତି ବି ତରକାରୀ କରିକି ଖାଇପାରିବା ମସଲା ତାକୁ ଟିକିଏ ଫ୍ରାଏ ଅବଶ୍ୟ ସେମିତି କଞ୍ଚା ପକାଇଲେ ପନିର୍କୁ ଅଧିକା ଟେଷ୍ଟ ଲାଗେ ଅଧିକା ଟେଷ୍ଟ୍ ଲାଗିବାପାଇଁ ସେଥିରେ ମୁଁ କ'ଣ କରେ କାଜୁ ବାଟିକି ଦିଏ ନହେଲେ ଇଏ ଚାରୁମଗଜ ବାଟିକି ଦିଏ କାଜୁମଗଜ ଚାରୁ ସାଧାରଣତଃ ଘରେ କେହି ସ୍ତ୍ରୀଲୋକମାନେ ରଖନ୍ତିନି ଯେହେତୁ ସେଇଟା ଟିକିଏ ଅଧିକା ଦାମ୍ କାରଣ ସାଧାରଣତଃ ଆମର ସ୍ତ୍ରୀଲୋକମାନଙ୍କ ଘରେ ସବୁବେଳେ ବାଦାମଟା ଆଭେଲେବୁଲ୍ ଥାଏ ବାଦାମଟାକୁ ଛଡ଼େଇକି ତମେ ତରକାରୀରେ ଦେଲେ ତା ବାଟିକି ସେଇଟା ଟିକିଏ ଟେଷ୍ଟ୍ ତାର ଟିକିଏ ଅଲଗା ଥାଏ ତାର ଟେଷ୍ଟ୍ ବି ଟିକିଏ ଅଲଗା ହୁଏ ସେଇଟାକୁ ଆମେ ତରକାରୀରେ ଆଡ଼୍ ବି କରିପାରିବା ଯଦି କାଜୁ ନଥିବ ଚାରୁମଗଜ ଯଦି ନଥିବ ସେଇଟାକୁ ଆମେ ବାଟିକି ଦେଇପାରିବା ଯେହେତୁ ମୋ ପାଖରେ କାଜୁ ଅଛି ବୋଲି ମୁଁ ସେଥିପାଇଁ ତରକାରୀଟା ଟେଷ୍ଟ୍ ଭଲ ଅଧିକା ମାନେ ସ୍ୱାଦିଷ୍ଟ ଲାଗିବାପାଇଁ ମୁଁ କାଜୁଟାକୁ ବାଟିକି ଦିଏ କାଜୁ ବାଟିକି ଦେଇସାରିଲାପରେ ତରକାରୀଟା ହେଇସାରିଲାପରେ ସେଥିରେ ଟିକିଏ ଅଧିକା ଟେଷ୍ଟ୍ ମାନେ ଆଖିକି ସୁନ୍ଦର ଦିଶିବା ପାଇଁ ଅଧିକା ଟେଷ୍ଟ୍ ଲାଗିବାପାଇଁ ତା'ଉପରେ ଟିକିଏ ସଜାଇବା ପାଇଁ ଟିକିଏ ପକାଇ ଦିଏ ଧନିଆପତ୍ର ଧନିଆପତ୍ର ତ ଏଇନା ଶୀତଦିନେ ଆଭେଲେବୁଲ୍ ଅଛି ସମସ୍ତଙ୍କ ବାଡ଼ି ବଗିଚାରେ ବି ହେଉଛି ଆଉ ଗୋଟେ ହେଲା ମୁଁ ପନିର୍ ଯେଉଁ ଇଏ କରେ କୋବି ଚିଲିକୋବି କରେ ସେଥିରେ ମୁଁ ଟିକିଏ ଗାଜର ନେଇଯାଏ କୋବିକି ଛୋଟ ଛୋଟ କାଟିକି କୋବିକି ଛୋଟ ଛୋଟ କାଟିକି ତାକୁ କଣ କରେ ଟିକିଏ ଫ୍ରାଏ କରିଦିଏ ଆଉ ସେଥିରେ କ'ଣ କରେ ବିନା ଯେହେତୁ ମୁଁ ବିନା ପିଆଜ ରସୁଣ କରିବି ସେଥିରେ ମୁଁ କ'ଣ କରେ ଚାରୁମଗଜକୁ ବାଟିକି ଦିଏ ଚାରୁମଗଜକୁ ବାଟିକି ଦେଲେ ତାର ଟିକିଏ ତରକାରୀଟା ଗ୍ରେଭି ହେବ ଟେଷ୍ଟ୍ ବି ଟିକିଏ ଅଲଗା ଆସିବ